ଭୌତିକ ପୁସ୍ତକ ଏବଂ ଇଲେକ୍ଟ୍ରୋନିକ୍ସ୍ ପୁସ୍ତକ ଆମେ ପଢ଼ିଛୁ କିନ୍ତୁ ଭୌତିକ ପୁସ୍ତକଟା ଶହେ ପ୍ରତିଶତ ଆମ ଆଲମାରୀରେ ରୁହେ ଇଲେକ୍ଟ୍ରୋନିକ୍ସ୍ ଆମେ ଫୋନ୍ ମାଧ୍ୟମରେ ମୋବାଇଲରେ ଆମେ ଦେଖୁ ଇଲେକ୍ଟ୍ରୋନିକ୍ସ୍ ପୁସ୍ତକ ଇଲେକ୍ଟ୍ରୋନିକ୍ସ୍ ସଂସ୍କରଣ ମୁଁ ପସନ୍ଦ କରେ କିନ୍ତୁ ଇଲେକ୍ଟ୍ରୋନିକ୍ସ୍ ଅପେକ୍ଷା ଭୌତିକ ପୁସ୍ତକକୁ ଅଧିକ ପସନ୍ଦ କରେ କାହିଁକି ନା ଭୌତିକ ପୁସ୍ତକ ଆମେ ଯେତେବେଳେ ଯାହା ଆବଶ୍ୟକ ହେଉଛି ଆମେ ଆଲମାରିରୁ ବାହାର କରି ଦେଖିପାରିବା ଯେଉଁଟାକି ଇଲେକ୍ଟ୍ରୋନିକ୍ସରେ ତାହା ଏତେ ସମ୍ଭବ ହୁଏ ନାହିଁ